ଭାରତୀୟ ଚାକିରି ମୁଁ ଓଡ଼ିଶା କଥା କହୁଛି ଆମ ଓଡ଼ିଶାରେ ସାଧାରଣ ବର୍ଗ ଲୋକଙ୍କ ମାନଙ୍କ ପାଇଁ ଚାକିରିର ସମସ୍ୟା ବହୁତ ଅସୁବିଧା ଯେମିତିକି ଆମର ଏସିବିସି ଲୋକମାନଙ୍କ ପାଇଁ ଯେମିତି ଚାକିରିର ବହୁତ ପ୍ରକାର ସୁବିଧା ସୁଯୋଗ ରହୁଛି ଆମ ସାଧାରଣ ବର୍ଗର ଲୋକମାନଙ୍କ ପାଇଁ ଚାକିରିର ସୁବିଧା ଯେତେ ପାଠ ପଢ଼ିଲେ ମଧ୍ୟ ସେମିତି ସୁବିଧା ରହୁନାହିଁ ଯାହାଫଳରେ କି ସାଧାରଣ ବର୍ଗ ଲୋକମାନେ ବହୁତ ପ୍ରକାର ଅସୁବିଧା ସମ୍ମୁଖୀନ ହେଉଛନ୍ତି ଯଦି ସବୁ ଲୋକଙ୍କୁ ସମାନ ଭାବରେ ଦେଖାଯିବ ତାହଲେ ସାଧାରଣ ବର୍ଗର ଲୋକମାନଙ୍କର ଚାକିରିର ସମସ୍ୟା ରହିବ ନାଇଁ ସାଧାରଣ ବର୍ଗର ଲୋକମାନେ ମଧ୍ୟ ଅର୍ଥଭାବର ଚିନ୍ତାରେ ରହିବେ